ଆମ ଅଞ୍ଚଳରେ ଶାସନ କରୁଥିବା ରାଜନୈତିକ ଦଳ ବର୍ତ୍ତମାନ ବି ଜେ ଡ଼ି ଆଉ ବି ଜେ ଡ଼ି ଦଳ ବହୁତ ଦିନ ହେଲା ଶାସନ କରିଆସିଲେଣି ଏମାନେ ସମ୍ବବତଃ ନିଜ ପାଇଁ ବେଶୀ କରନ୍ତି ଏବଂ ଲୋକମାନଙ୍କର ସୁବିଧା ସୁଯୋଗ ପାଇଁ ମଧ୍ୟ ଧ୍ୟାନ ଦିଅନ୍ତି ବଟ୍ ଆଜିର ସମୟରେ ରାଜନୈତିକ ଏକ ବ୍ୟବସାୟ ହୋଇପଡ଼ିଲାଣି ଆଉ ଏଇଠି ଲୋକ ଯେଉଁମାନେ ରାଜନୈତିକ କ୍ଷମତାପ୍ରାପ୍ତ ଅଧିକାରୀ ରହିଥାନ୍ତି ସେମାନେ ସବୁବେଳେ ନିଜର ହିଁ ବେଶୀ ଇଏକୁ ଦେଖିଥାନ୍ତି ମାନେ ଉପକାର କେମିତି ହୋଇପାରିବ ନିଜର ହିଁ କେମିତି ସିଷ୍ଟମ୍ ଭଲ ହୋଇପାରିବ ନିଜେ କେମିତି ଭଲରେ ରହିପାରିବ ସେଇଟାକୁ ବେଶୀ ଧ୍ୟାନ ଦେଇଥାନ୍ତି ଆଉ ଯେହେତୁ ସେମାନେ ଶାସନଭାର ନେଇଛନ୍ତି ସେଇଥିପାଇଁ କିଛି ଲୋକମାନଙ୍କ ପାଇଁ କାମ କରିଥାନ୍ତି ଏବଂ ପ୍ରକୃତ ରୂପରେ ଦେଖିବା ପାଇଁ ଗଲେ ରାଜନୀତି ଏକ ବଡ଼ ବେପାର ହୋଇଗଲାଣି ଏଇଠି ଲୋକ ନିଜକୁ ସତ୍ତା ପାଇବାରେ ବା ସତ୍ତା ଉପରେ ଅଧିକାର ଜମେଇକି ରହିବାରେ ଧ୍ୟାନ ଦିଅନ୍ତି ଲୋକଙ୍କର ସୁବିଧା ଅସୁବିଧା ମୌଖିକ ଭାବରେ କାମ ଚଳାଇବା ପାଇଁ କେବଳ ଦେଖିଥାନ୍ତି ନଚେତ୍ ସେମିତି ରାଜନୈତିକ ଦଳମାନେ ବିଶେଷ ଧ୍ୟାନ ଦେଉନାହାନ୍ତି ଆଜିର ସମୟରେ ଯେଉଁ ସମୟରେ କି ଦେବାକଥା ଆଉ ବର୍ତ୍ତମାନ ଲୋକ ମଧ୍ୟ ସେମାନଙ୍କୁ ବାଧ୍ୟ ବାଧକତା ହିସାବରେ ସପୋର୍ଟ୍ ବା ସହଯୋଗ କରିଆସୁଛନ୍ତି ଆଉ ସରକାର ନିହାତି ଦରକାର ଦେଶ ଚଳାଇବା ପାଇଁ ଯାହା ଫଳରେକି ସମସ୍ତେ ସେଇଥିରେ ବାଧ୍ୟ ହେଉଛନ୍ତି ତାଙ୍କୁ ସହଯୋଗ କରିବା ପାଇଁ ଆଉ